ହ୍ୟାଲୋ ସ୍ୱପ୍ନା

ମୁଁ ଏଇ କଟକରେ ଅଛି ବା ମୁଁ ଏଇ ଜଷ୍ଟ୍ କାଲି ଆସି ରାତିରେ ପହଞ୍ଚିଛି ଆରେ ମୁଁ କହୁଥିଲି କାଲି ଗୋଟେ ଆଇନକ୍ସ ଯିବା ସିନେମା ଗୋଟେ ପଡ଼ିଛି ଆନିମଲ୍ ଦେଖିବା ଆଜି ଯିବା ଆଜି ଚାରିଟା ବେଳକୁ ତା' ହେଲେ କାଲି ସେଇ ଚାରିଟା ବେଳକୁ ଆଇନକ୍ସ ଆମର କଟକର ବାଦାମବାଡ଼ିରେ ଯେଉଁଟା ଅଛି ସେଇଠି ଯିବା ଆନିମଲ୍ଟା ଫିଲ୍ମ ପଡ଼ିଚି ନୂଆ ପୂରା କୁଆଡ଼େ ସୁପର୍ହିଟ୍ ହେଉଛି ରଣବୀର କପୁର କରିଛି ସୁପରହିଟ୍ ହେଉଛି ଦେଖିବା ଆଉ ହଁ ସେ ଆସିବ ତ ସେ ଅବିକା କରୁଛି କ'ଣ ଆଚ୍ଛା ଆଉ କିଏ ଅଛି ଫ୍ରି କାଲି ଲାଗୁଛି ଆଚ୍ଛା ଆଚ୍ଛା ତା' ହେଲେ ଆକୁ ହଁ ମୋର ଯଦି ଫ୍ରି ହେଉଛି କାଲି ଠିକ୍ ଅଛି କିଛି ଅସୁବିଧା ନାହିଁ ତାକୁ ଡାକିଲେ ସେ ବଢ଼ିଆ ପିଲା ସେ ଗୋଟେ ମୁଁ ତ ଅବିକା ମୋର ପୁରୀରେ ପାଠପଢ଼ା ଚଲେଇଛି ଆଉ ମୋର ଇକୋନୋମିକ୍ସରେ ଅନର୍ସ୍ କରିଛି ଚାଲିଛି ପାଠପଢ଼ା ଆଉ ତୋର କେମିତି କ'ଣ ଚାଲିଛି ଭଲ ଭଲ କମ୍ପିଟେଟିଭ୍ ସବୁ ଚାଲୁଥାଉ ଆଉ ସେଇ ତାରି ଦେହରେ ଟିକେ ମଜାମସ୍ତି ହେବ ଯିବା ଆସିଛି କାଲି ଗୋଟେ ଯିବା ସେଇଥିପାଇଁ ମୁଁ ଆସିଛି ମୁଁ ମୁଁ ତ ଖାଲି କଟକକୁ ଆସିଛି ଏଠି ମୋ ଗାଡ଼ି ମାନେ ପୁରୀରୁ ଆସିଛି ମୋର ଏଠି ଗାଡ଼ି ଫାଡ଼ି ନାହିଁ ଆଉ ମୁଁ ଯିବି କେମିତି ମୋର ସ୍କୁଟିଫୁଟି ନାହିଁ କିଏ ଗୋଟେ ଆସିଲେ ପିକ୍ଅପ୍ କରିନେବ ଭଲ କଥା ଆରେ ତୋର ସ୍କୁଟି ନାହିଁ ତୁ ଆସିପାରିବୁନି ପିକ୍ଅପ୍ କରୁନୁ ଟିକେ ହଉ ହଉ ଠିକ୍ ଅଛି ଆଉ ସେଠି ଯାଇକି ଖାଇବା କ'ଣ ତୁମ ଜାଣିବା ଅନୁସାରେ ସୁପରହିଟ୍ ଭାବେ ସେଇଆ ହଉଛି ଲୋକମାନେ ଦେଖିବାକୁ ଦୌଡ଼ୁଛନ୍ତି କୁଆଡ଼େ ଭଲ ଲାଗୁଛି ଲୋକମାନଙ୍କୁ ଟ୍ରେଲର ବି ମୁଁ ଦେଖୁଥିଲି ଠିକ୍ଠାକ୍ ଥିଲା ଆଉ ଠିକ୍ ଠିକ୍ ନଥିଲେ ବସିକି ଆସିବା କଥା ଆଉ କ'ଣ ହଉ ହଉ ଠିକ୍ ଅଛି ତୁ ପଚାରିକି ମୋତେ କହିବୁ ହେଁ ହଉ ହଉ ମୁଁ ତା ସହିତ କଥା ହେଇଯିବି ହଉ ହଉ ଠିକ୍ ଅଛି ରଖୁଛି